ଏବଂ କପାଳରେ ଆମେ ବିବାହିତ ସ୍ତ୍ରୀ ଯେହେତୁ ଆମେ କପାଳରେ ସିନ୍ଦୁର ଏବଂ କଜଳ ପିନ୍ଧିଥାଉ କାରଣ ଯେହେତୁ ଆମ ସ୍ଵାମୀ ଥାନ୍ତି ତେଣୁ ଶଙ୍ଖା ସିନ୍ଦୁର ପିନ୍ଧିବା ପାଦରେ ଝୁଣ୍ଟିଆ ପିନ୍ଧିବା ପାଉଁଜି ପିନ୍ଧିବା ଏଇଟା ନିହାତି ଦରକାରେ ଆଉ ମନ୍ଦିର ଯିବା ମଧ୍ୟ ଆମେ ସବୁ ବାରରେ ସୋମବାର ଗୁରୁବାର ମନ୍ଦିର ଗଲେ ଆମ ମନକୁ ଶାନ୍ତି ଓ ଆତ୍ମା କୁ ଶାନ୍ତି ମିଳିଥାଏ ଏବଂ ଆମେ ମାନସିକ କରି ବିଭିନ୍ନ ପ୍ରକାର ଗୁରୁବାର ବ୍ରତ ଆମର ସାବିତ୍ରୀ ବ୍ରତ ଆଉ ବିଭିନ୍ନ ପ୍ରକାର ଠାକୁରଙ୍କର ଲକ୍ଷ୍ମୀ ବ୍ରତ ଆମେ ବ୍ୟବହାର କରିଥାଉ ଯେଉଁଟାକି ଆମକୁ ବ୍ୟବହାର କରିବା ଦ୍ୱାରା ଆମ ଧାର୍ମିକ ଆଉ ମହତ୍ତ୍ଵଗୁଣ ଆମ ସଂସ୍କୃତିରେ ଏଇ ସବୁ ରହିଛି ମନକୁ ଶାନ୍ତି ଦେଇଥାଏ